ମୁଇଁ ତ ବହୁତ୍ କିଛି ନୂଆ ବନାବା ଲାଗି ବହୁତ୍ ଚେଷ୍ଟା କରିଛେଁ ବନେଇଛେଁ ବି ମୋର୍ ଘରର୍ ଲୋକ୍କୁ ଖାଇବାକେ ବି ଦେଇଛେ ବହୁତ୍ ପସନ୍ଦ୍ କର୍ସନ୍ ମୋର୍ ଖାଏବାର୍ଟା ଆର୍ ସବ୍କନୁ ବେଶି ଭଲ୍ ଲାଗ୍ସି ମିଠା ଖେଚ୍ଡ଼ି ରାନ୍ଧବାର୍ ଲାଗି ମତେ ବେଶୀ ଭଲ୍ ଲାଗ୍ସି ଆଉ ଆମ ଘରେ ବି ସମସ୍ତେ ଖାଇସନ୍ ମିଠା ଖେଚେଡ଼ି ମୋର୍ ହାତରନ୍ଧା ମିଠା ଖେଚେଡ଼ି ବହୁତ୍ ପସନ୍ଦ୍ ଲାଗ୍ସି ବୋଲି କହେସନ୍ ତାର୍ ପଛେ ମୁଁଇ ତ ସେନ୍ତି ନାଇଁ ଜାନିଥାଇ ଖିଚ୍ଡ଼ି ବନାବାର୍ଟା ମୁଇଁ ମୋବାଇଲ୍ ଦେଖିକିରି ବନାଲି ମୋବାଇଲ୍ରେ ଯେନ୍ତି ରେସିପି ତାର୍ମାନେ ବତେଇ ଥିଲା ମୁଁଇ ସେନ୍ତି ବନାଲି ଯେନ୍ତାକି ଫାଷ୍ଟ୍ ଅରୁଆ ଚାଉଳକେ ନିଜର୍ ହିସାବ୍ରେ ଯେନ୍ତି କପେ କି ଦୁଇ କପ୍ ଆଣିକି ଆଣ୍ବ ତାର୍ ପଛେ ଫାଷ୍ଟ୍ କଢ଼େଇ ବସାବ ତାର୍ ପଛେ ଗ୍ୟାସ୍ ଲଗାବ କଢ଼େଇ ବସାବ ତେଲ ତା ପଛେ ତେଲ ନାଇଁ ଗୁଆ ଘିଅ ଦେବ ଖାଣ୍ଟି ଗୁଆ ଘିଅ ଦେବ ତାପଛେ ଇଲାଇଚି ଲବଙ୍ଗ ତେଜପତ୍ର ସବୁ ଭାଜ୍ବ କାଜୁ କିସ୍ମିସ୍ ସବୁକେ ଏଖାନେ କରି ଭାଜ୍ବ ତାପଛେ ଅରୁଆ ଚାଉଲ ଯେତେ ଆନିଥିବ ସେଠା ସେଠି ପକେଇକିରି ଭାଜ୍ବ ତାର୍ ପଛେ ହଳଦୀ ଗୁଣ୍ଡା ଦେବ ତାର୍ ପଛେ ଚିନି ଦେଇକି ତାର୍ମାନେ ସେ ଭାଜ୍ବ ସେ ଚାଉଳ ଭାଜ୍ବ ଟିକେ ତାମାନେ କଲର୍ ଆସ୍ଲା ପରେ ପାଣି ଯେତ୍କି ଦେଇଥିବ ଚାଉଳ ତାମାନେ କପେ ଦେଇଥିବ ଯଦି ଚାଉଳ କପେ ଚାଉଳ ଥିବ ତାହାଲେ ଦୁଇ କପ୍ ପାନି ଦେଇକରିକି ତାର୍ ମାନେ ତାହାକେ ଘାଣ୍ଟ୍ବ ତାର୍ ପଛେ ଢ଼ାକ୍ନା ଲଗେଇ କରି ତାମାନେ ପାଞ୍ଚ୍ ମିନିଟ୍ ଦଶ୍ ମିନିଟ୍ ଛାଡ଼ିଦେବ ସେନ୍ତି ହେଇସାର୍ଲା ପରେ କାଢ଼ି ଆଣିକି ଖାଏବ ମୋବାଇଲ୍ରେ ତ ଆମେ ଏନ୍ତି ହିସାବରେ ରେସିପି ଦେଇଥିଲା ମୁଁ ସେନ୍ତି ବନେଇକିରି ଖାଇବାକେ ଦେଲି ସମସ୍ତଙ୍କୁ ପସନ୍ଦ୍ ଲାଗ୍ଲା ମତେ ବି ବହୁତ୍ ପସନ୍ଦ୍ ଲାଗ୍ଲା ବେଶୀ ପସନ୍ଦ୍ ଲାଗ୍ଲା ସେଟା ସବୁ ପର୍ବପର୍ବାଣିରେ ବନାଯାଏସି ପ୍ରଭୁ ଜଗନ୍ନାଥଙ୍କ ପାଖ୍ରେ ସେଟା ଭୋଗ ବି ଲାଗ୍ସି ମିଠା ଖୀଚିଡ଼ି ଭୋଗ ସେଥିଲାଗି ବେଶୀ ମତେ ପସନ୍ଦ୍ ଲାଗ୍ଲା